ସୂର୍ଯ୍ୟାସ୍ତ ସମୟରେ ମୁଁ ଯାଇଥିଲି ଠାକୁର ଦେଖିବା ପାଇଁ ଦଶହରାରେ ଠାକୁର ଦେଖିକି ଆସିଲାବେଳେ ବସିକି ଗୁପଚୁପ କି ଚାଟ୍ ପାମ୍ପଡ଼ ସବୁ ବିକ୍ରି ପଡ଼ିଥିଲା ସେଠି ସାଙ୍ଗ ହେଇ ଖାଇଥିଲୁ ଗୋଟେ ସାଙ୍ଗ ଦେଖା ହେଲା ସାଙ୍ଗ ହେଇ ଖାଇଲା ପରେ ବହୁତ ମଜାମସ୍ତି କଲୁ ଠାକୁର ଦେଖିଲୁ ବୁଲିଲୁ ମାହୋଲର ମଜା ନେଲୁ ଆସିଲୁ ସମୟଟା ପାର୍ ହେଇଗଲା ସୂର୍ଯ୍ୟାସ୍ତ ସମୟ କେତେବେଳେ ଆମେ ଜାଣିପାରିଲୁ ନାହିଁ